କଳା ଓ ସଂସ୍କୃତି ହସ୍ତଶିଳ୍ପ ପାଇଁ ଆମର ଦରକାର ହସ୍ତଶିଳ୍ପ ଗୁଡ଼ିକ ଆମ ସରକାର ଆଜିକାଲି ବହୁତ ତାଲିମ ଦେଉଛନ୍ତି ସେଗୁଡ଼ିକ ମଧ୍ୟରୁ ହେଲା ତାରକସି କାମ ତାଳପତ୍ର କାମ ଚାନ୍ଦୁଆ କାମ ପଟ୍ଟଚିତ୍ର କାମ ଧାନରେ ବିଭିନ୍ନ ପ୍ରକାର ତିଆରି ସାମଗ୍ରୀ ଲାଖରେ ତିଆରି ସାମଗ୍ରୀ ସୋଲରେ ତିଆରି ସାମଗ୍ରୀ ଏଗୁଡ଼ିକ କରାଯାଉଛି ତା' ସହିତ ହସ୍ତତନ୍ତ ମାଧ୍ୟମରେ ଆମର ଲୁଙ୍ଗି ଗାମୁଛା ଶାଢ଼ୀ ମାଣିଆ ବନ୍ଧ ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ଏଗୁଡ଼ିକ ତନ୍ତୀ ଶ୍ରେଣୀୟ ଯେଉଁମାନେ ସେମାନେ ବୁଣନ୍ତି ବା ବୁଣାକାରମାନେ ବୁଣନ୍ତି ତାହାକୁ ବଜାରରେ ବହୁତ ଦରରେ ମଧ୍ୟ ବିକ୍ରି କରାଯାଏ ସେଗୁଡ଼ିକ ଆମ ରାଜ୍ୟରେ ରାଜ୍ୟ ବାହାରେ ଭାରତବର୍ଷ ଭିତରେ ଏବଂ ଭାରତ ବର୍ଷ ବାହାରେ ଆନ୍ତର୍ଜାତିକ ବଜାରରେ ବିକ୍ରି କରାଯାଇଥାଏ ତାର ବହୁତ ଭଲ ଚାହିଦା ଅଛି ଆଉ ଦେଖିବାକୁ ବହୁତ ସୁନ୍ଦର ଲାଗେ ଚାନ୍ଦୁଆ ଆମର ପିପିଲିରେ କରାଯାଇଥାଏ ଏହା ମଧ୍ୟ ବିଶ୍ୱ ପ୍ରସିଦ୍ଧ ପଟ୍ଟଚିତ୍ର ମଧ୍ୟ ରଘୁରାଜପୁରୁ ଏଥିପାଇଁକା ଆମର ବହୁତ ପ୍ରସିଦ୍ଧ ତାହା ଆମର ଭାରତ ସରକାର ଐତିହ୍ୟ ଗାଁ ବୋଲି ଡିକ୍ଲାରେସନ୍ ଦେଇଛନ୍ତି ତେଣୁକରି ତାରସ ତାରକସି କାମ ମଧ୍ୟ କଟକ ଆମର ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ପାଇଁ ମାଣିଆବନ୍ଧ ପ୍ରସିଦ୍ଧ ବାନ୍ଧେଣି କପଡ଼ା ଓ ଅନ୍ୟ ଅନ୍ୟ ସାମଗ୍ରୀ କରାଯାଏ